ଆମ ଦେଶ ଭାରତରେ ବହୁତ ପ୍ରକାରର ଲୋକ ବାସ କରୁଛନ୍ତି ଏବଂ ସେହି ଲୋକମାନଙ୍କର ଚାଲିଚଳଣି ଠାରୁ ଆରମ୍ଭ କରି ସେମାନଙ୍କର ଖାଦ୍ୟପେୟ ଏବଂ ରୋଷେଇ ମଧ୍ୟ ଅଲଗା ଅଲଗା ପ୍ରକାରର ଭାରତର ବିଭିନ୍ନ ଲୋକମାନଙ୍କର ଖାଦ୍ୟପେୟ ଉନ୍ନତ ଧରଣର ଆମେ ଯେହେତୁ ଭାରତରେ ବାସ କରୁଛୁ ସେଥିପାଇଁ ଆମେ ସମସ୍ତେ ଏକ ହୋଇ ଗୋଟିଏ ପରିବାର ର ଭଳି ସମସ୍ତଙ୍କ ସହିତ ରହିବା ଉଚିତ ଏବଂ ସେମାନଙ୍କର ଖାଦ୍ୟପେୟକୁ ଆମେ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଉତ୍ତର ଭାରତୀୟଙ୍କର ଖାଦ୍ୟ ମଧ୍ୟ ବହୁତ ସୁଆଦିଆ ମୁଁ ଦିନେ ଉତ୍ତର ଭାରତକୁ ବୁଲିବାକୁ ଯାଇଥିଲି ସେଠାରେ ଗୋଟିଏ ହୋଟେଲ୍କୁ ଖାଇବାକୁ ଯାଇଥିଲି ସେମାନଙ୍କର ସବୁ ଖାଦ୍ୟ ଏବଂ ରୋଷେଇ ମଧ୍ୟରୁ ମତେ ଇଟିଲି ଏବଂ ସାମ୍ବର୍ ବହୁତ ପସନ୍ଦ ଆସିଲା ଇଟିଲି ସାମ୍ବରର ଟେଷ୍ଟ୍ ମଧ୍ୟ ବହୁତ ବଢ଼ିଆ ସେଥିପାଇଁ ସେମାନଙ୍କର ଇଟିଲିି ସମ୍ବର୍ ବନେଇବା ପାଇଁ ବହୁତ ଭଲ ଲାଗେ ମତେ ଯଦି କୁହାଯାଏ ଉତ୍ତର ଭାରତର କେଉଁ ଖାଦ୍ୟ ବେଶୀ ସୁଆଦିଆ ଏବଂ ବନେଇବା ପାଇଁ କୁହାଯାଏ ତେବେ ମୁଁ ଇଟିଲିି ସାମ୍ବର୍ ବନେଇବି ଖାଇବି ଏବଂ ସମସ୍ତଙ୍କୁ ଖାଇବାକୁ ଚାହିଁବି